ମୁଁ ଯେଉଁ କ୍ୟାମେରାଟି କିଣିଛି ତା'ର ଗୋଟିଏ ଖରାପ ଗୁଣ ହେଲା ସେ କ୍ୟାମେରା ପାଇଁ ତା'ର ଖୋଳ ମିଳୁନାହିଁ ବଜାରରେ ଆଉ ଯଦି ଗୋଟିଏ ପାର୍ଟସ୍ ଭାଙ୍ଗିଯାଉଛି ସେ ପାର୍ଟସ୍ଟା ମଧ୍ୟ ଉପଲବ୍ଧ ନାହିଁ ବଜାରରେ